ଯେହେତୁ ଆମର ଓଡ଼ିଶାର ମାତୃଭାଷା ହେଉଛି ଓଡ଼ିଆ ପ୍ରତି ଜିଲ୍ଲାରେ କିମ୍ବା ପ୍ରତି ଗ୍ରାମରେ ଓଡ଼ିଆ ଭାଷାରେ କଥାବାର୍ତ୍ତା ହେଉଛନ୍ତି କିନ୍ତୁ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେ ଛତିଶଗଡ଼ି ଝାଡ଼ଖଣ୍ଡ ଏବଂ ବଙ୍ଗାଳି ତଥା ତେଲୁଗୁ ଭାଷା ମଧ୍ୟ କହିଥାନ୍ତି ସେହି ଅଞ୍ଚଳର ଲୋକମାନେ ମଧ୍ୟ କିଛି କିଛି ଓଡ଼ିଆ ଭାଷାକୁ ବ୍ୟବହାର ମଧ୍ୟ କରିଥାନ୍ତି ଯାହାକି ଓଡ଼ିଆ ଭାଷା ଜାଣି ଓଡ଼ିଆ ମଧ୍ୟ ପଢ଼ିପାରିଥାନ୍ତି ଓଡ଼ିଆ ଭାଷା ଏଥିପାଇଁ ବହୁତ ପ୍ରଭାବିତ କରୁଛି